ହଁ ଭାଇନା ଏଇଟା ଆପଣ ଦହିବରା ଆଳୁଦମ୍ ବିକ୍ରି କରନ୍ତି ତ କେଉଁଠି କହିଲେ ସେଇଟା ନିମାପଡ଼ାରେ ଓମେନ୍ସ କଲେଜ ପାଖେରେ ନା ତା' ଆଗକୁ ଯିବାକୁ ପଡ଼ିବ ହଁ ହଁ ଏମିତି ଅଧିକ ପରିଣାମର ବିକ୍ରି କରୁଛନ୍ତି ହଁ ହଁ ଅଧିକ ପରିଣାମ ବିକ୍ରି କରୁଛନ୍ତି ନା ଏମିତି ସତୁରୀ ଅଶୀଟା ଏମିତି ଘରକୁ ପାର୍ସଲ୍ ହେଇପାରିବ ସତୁରୀ ଅଶୀଟା ଏମିତି ହେଲେ କେଉଁଥିରେ ଦନା ସାହାଯ୍ୟରେ ଦେବେ ନା କେମିତି ଦେବାକୁ ପଡ଼ିବ ଆଚ୍ଛା ଆଉ ଆପଣଙ୍କ କ'ଣ କେମିତି ପ୍ରାଇସ୍ ରହୁଛି କେତେ ଟଙ୍କା ନେଉଛନ୍ତି ଗୋଟେ ପ୍ଳେଟ୍କୁ ଆଉ ଏତେଟା ନେଲେ ବି କମାଇବେନି ସେଇ ତିରିଶ ଟଙ୍କା ନେବେ ନାହିଁ ନାହିଁ ମୁଁ ବୁଝୁଛି ଯେ ଯାହା ବି ହେଲେ ମୁଁ ଷାଠିଏ ସତୁରିଟା ନେବି ମାନେ ଯାହାବି ହେଲେ ପାଞ୍ଚ ଦଶ ଟଙ୍କା କାଟିବେନି

ସାର୍ ଦଶ ଟଙ୍କା ନହେଲେ ଟଙ୍କା କାଟନ୍ତୁ ଆଜ୍ଞା ହଁ ମୁଁ ବି ଶୁଣିଛି ଆପଣଙ୍କର ଫେମସ୍ ଆପଣଙ୍କର ଦହିବରା ଆଳୁକଷା ସେଥିପାଇଁ ତ ଫୋନ କଲି ଆପଣଙ୍କ ପାଖକୁ ଯାହାବି ହେଲେ ଏତେ ଆଣିବାର ଅଛି ନା ଷାଠିଏ ସତୁରିଟା

ଆପଣ କ'ଣ ମିକ୍ସ କରି ପ୍ଳେଟ୍ କରୁଛନ୍ତି ହଁ ହଁ କୁହନ୍ତୁ ଆପଣ କ'ଣ ମିକ୍ସ କରି ପ୍ଳେଟ୍ କରୁଛନ୍ତି ନା ଏମିତି ଅଲଗା ଅଲଗା ହଁ ହଁ ନାହିଁ ସାର୍ ଆପଣ ଅଲଗା ଅଲଗା କରି ରଖି ଦେଇଥିବେ ଦହି ଅଲଗା ଜାଗାରେ ସାର୍ ଦେଇଥିବେ କାକୁଡ଼ି ଫାକୁଡ଼ି ଅଛି ତ

ଯେଉଁ କାକୁଡ଼ି ଫାକୁଡ଼ି ଅଛି ହଁ ହଁ ଆପଣ ପ୍ଳେଟ୍ ହିସାବରେ ଦେଇ ଦେବେ ଷାଠିଏ ସତୁରିଟା ପ୍ଳେଟ୍ ଦେଇ ଦେବେ ଆଉ ଜରିରେ ସବୁ ପ୍ୟାକିଂ କରିଦେବେ ଆଉ ଏକ୍ସଟ୍ରା ମକା ଚିପ୍ସ ଆଉ କାକୁଡ଼ି ସବୁ ଏକ୍ସଟ୍ରା ଟିକେ ଭାଇନା ଦେଇଥିବେ ଟିକେ ଅଧିକା ଅଧିକା

ହଁ ହଉ ଠିକ୍ ଅଛି ଠିକ୍ ଅଛି ମୁଁ ଆଜି ଦଶଟା ବେଳକୁ ଯାଇ ପହଞ୍ଚିବି ଆପଣ ଟିକେ ରଖିଥିବେ ସବୁ ପ୍ୟାକିଂ କରିକି ମୋର ଟିକେ ଲେଟ୍ ହବ ତ ନେଇକି ପଳାଇ ଆସିବି

ଆପଣ ଟିକେ ରଖିଥିବେ ଆଉ ଯାହା ବି ହେଲେ ଆଉ ହଁ ମୋ ନମ୍ବର ଏଇଟା ମୁଁ ଆପଣଙ୍କୁ ବି ମୁଁ ଫୋନ କରିକି ଯିବି ଆପଣ ସବୁ ପ୍ୟାକିଂ କରିଦେଇଥିବେ ମୁଁ ଯାଇକି ନେଇକି ଆସିବି

ଆଜ୍ଞା ଆଜ୍ଞା ଆଜ୍ଞା ରହିଲି ଭାଇନା